ସାର୍ ମୁଁ ଗୁଡ଼୍ ମର୍ନିଙ୍ଗ ସାର୍ ସାର୍ ଇଏ ଆପଣ ଏଇଟି ଏକଚୌଲି ମୁଁ ଗୁଟେ ଖାଇବା ବିଷୟରେ ମୁଁ ଆସିଥିଲି ସାର୍ ଏକଚୌଲି ଟିକିଏ ଶୁଣିବେ ମୁଁ ଥରେ ଆମ କୋରାପୁଟରେ ଯୋଉ କହିବେ କଣ କହିବେ ପଦ୍ମନାଡ଼ ଖାଇଥିଲି ସାର୍ ତ ସେ ହଁ କୋରାପୁଟରେ ଥରେ ଖାଇଥିଲି ତ ସେ ଖାଦ୍ୟଟା ସେଠି ଖାଇଲା ପରଠୁ ମୁଁ ଟିକିଏ ପ୍ରିୟ ହେଇଯାଇଛି ତ ମୁଁ ସେଇ ବିଷୟରେ ପଚାରିବି ଆପଣ କଣ ଆପଣଙ୍କର ଯୋଉ ହୋଟେଲ୍ ଅଛି ସେଠି କଣ ମୋତେ ସେଟା ସାର୍ ମିଳିପାରେ ହଁ ସାର୍ ପଦ୍ମନାଡ଼ ହଁ ମୁଁ ସେଠି ପଦ୍ମନାଡ଼ ଗ୍ରେଭିଟା ଖାଇଥିଲି ସାର୍ ଆଉ ସେଠି ଖାଇଲାପରେ ସେଟା ମୋତେ ବହୁତ ପସନ୍ଦ ହେଇଥିଲା ସାର୍

ହଁ ସାର୍ ମୁଁ

ମୁଁ ପଦ୍ମନାଡ଼ ଯୋଉ ଭେଜଟା ଅଛି ଆଉ ଯୋଉ ମସଲା ରହିବ ତାହା ମୁଁ ପ୍ରିଫର୍ କରିବାକୁ ଚାହେଁ ମୁଁ ହଁ ଆଉ ମୁଁ ପଚାରିବାକୁ ଚାହେଁ ସାର୍ ଆଉ ତା ସହିତ ଆଉ କିଛି ଆପଣ ଯଦି କିଛି ମୋତେ କିଛି ତାର କମ୍ବିନେସନ୍ ରେ କିଛି ମୋତେ ଆପଣ କିଛି ଆପଣ କିଛି କହିବେ କି ଯାହା ତାହା ସହିତ ମିଶେଇକି ଖାଇଲେ ତାକୁ ଭଲଲାଗେ ଏମିତି କିଛି କହିପାରିବ ସାର୍

ଏକଚୌଲି ହଁ ଏକଚୌଲି କଣ କହିଲେ ସାର୍ ମୁଁ ଟିକିଏ ନନଭେଜଟା ଟିକିଏ ମୁଁ ବୋଲେ ଟିକିଏ ବନ୍ଦ କରିଦେଇଛି ତ ମୁଁ ଭେଜ୍ ପ୍ରିଫର୍ କରିବି ସାର୍ ନାଇଁ ଏକଚୌଲି କଣ ହେଲା ବୋଲେ ସାର୍ ମୋତେ ଗୋଟେ ପାର୍ସଲ୍ ଦରକାର ଥିଲା ଆଉ ଗୋଟେ ଖାଇକି ଯିବି ସାର୍

ଠିକ୍ଅଛି ସାର୍ ଧନ୍ୟବାଦ ହଁ ମୋର ସିଟ୍ ଟା ଟିକିଏ ଦେଖେଇଦେବେ

ହଁ ହଁ ପାଣି ଦେଇଦେବେ ଠିକ୍ଅଛି ଠିକ୍ଅଛି ଧନ୍ୟବାଦ